ମୋତେ ଘରୋଇ ତିଆରି ଖାଦ୍ୟ ଖାଇବାକୁ ଭଲ ଲାଗେ ସେଥିରେ ବାଡ଼ି ବଗିଚାର ଜିନିଷରେ ତିଆରି ହୋଇଥାଏ ରୋଷେଇ ଆମ ଶରୀର ପାଇଁ ଭଲ ଏଇଟାରେ ବହୁତ ଭିଟାମିନ୍ ଅଛି ମୁଁ ଶାଗ ଭାତ ଡାଲି ଇତ୍ୟାଦି ଖାଦ୍ୟ ଖାଇବାକୁ ବହୁତ ଭଲ ପାଇଥାଏ